ମୁଁ ନିକଟ ଅତୀତରେ ଗୋଟେ କ୍ରିମ୍ କିଣିଥିଲି ତା'ର ନାଁ ହେଉଛି ଭିକୋ କ୍ରିମ୍ ସେଇଟା ଲଗେଇଲା ପରେ ମୁଁହଟା ଫ୍ରେସ୍ ଦେଖାଯାଏ ଘରେ ଥିଲାବେଳେ ଖରାକୁ ଗଲାବେଳେ କଳା ଦେଖାଯାଏ ମାନେ ସେଇଟା ଏମିତି କ୍ରିମ୍